ହଁ ସିଲିଣ୍ଡରରେ ଆମେ ବୋଲେ ବ୍ୟବହାର କରୁଛୁ ସେଥିରେ ଆମେ ରୁଷେଇ ବାସ କରୁଛୁ ରାନ୍ଧୁଛୁ ବାଢ଼ୁଛୁ ସବୁ କରୁଛୁଁ କିନ୍ତୁ ସିଲିଣ୍ଡର ଯେତେବେଳେ ଆମେ ବ୍ୟବହାର କରୁଛୁ ସେତିକ୍ ବେଳେ କେ ଆମେ କାଣା କରଛୁ କହନୀ ଯେ ଆମେ କାହାକେ ସେ ଭିତରକେ ଛାଡ଼ ଭିତରକେ ଯାଇ ନାଇଁ ଦବା ଯେନ୍ତାକି ତମେ ବେଶି କରି ଛୋଟ ଛୁଆକୁ ଛୋଟ ଛୁଆମାନେ ଗଲେ ବହୁତ୍ ଅସୁବିଧା ଆଉ ଆମେ ସବୁବେଳେ ଚାଁହୁଁଛୁ ଯେ ସେ ସିଲିଣ୍ଡର କେନ୍ତା କିରି ଲାଇନ୍ଟେ ହଉ ନିଆଁ ନାଇ ନ ଲାଗୁ କି କୌଣସି କାରଣରୁ ନିଆଁ ଲଗ ବୋଲି କି ବହୁତ୍ ସତର୍କ ଭାବେ ଆମେ ସେଇଟା ବ୍ୟବହାର କରୁଛୁ ଆଉ ଆଉ ସିଲିଣ୍ଡରେ ବହୁତ ଜଲଦି ବି ହଉଛି ଆଉ ବହୁତ ଟେଷ୍ଟି ବି ଲାଗୁଛି ଆଉ ମୁଇଁ ସମସ୍ତଙ୍କୁ ଆଉ କହୁଛେ ଯେ ଏ ସିଲିଣ୍ଡରରେ ସମସ୍ତେ ବ୍ୟବହାର କରୁ ଆଉ ବହୁତ ବଢ଼ିଆ ଭାବେ ବ୍ୟବହାର କରୁ ବହୁ ସତର୍କ ଭାବେ ବ୍ୟବହାର କରୁ ଆଉ ଦେଖିକରି ବ୍ୟବହାର କରୁ ଦେଖିକରି ଚଲୁ ଏଇଟା ହେଉଛେ ମୋର ସମସ୍ତଙ୍କୁ ପ୍ରାର୍ଥନା କରୁ